ଆମ ଅଞ୍ଚଳର ସବୁଠାରୁ ଭଲ ଚାଷ ହେଉଛି ବିଭିନ୍ନ ପ୍ରକାରର ପନିପରିବା ଡାଲି ଶସ୍ୟ ଓ ବାଦାମ ବିଭିନ୍ନ ପ୍ରକାର ପନିପରିବାରୁ ଲୋକମାନେ ଅଧିକ ଲାଭ କରିଥାନ୍ତି କାରଣ ଆମ ଅଞ୍ଚଳରୁ ପନିପରିବା ଅଲଗା ଅଞ୍ଚଳକୁ ରପ୍ତାନି କରାଯାଇଥାଏ ତା ସହିତ ବିଭିନ୍ନ ପ୍ରକାର ଡାଲି ଯେମିତିକି ମୁଗ ବିରି କୋଳଥ ତା ସହିତ ଚୀନାବାଦାମ ଆମ ଅଞ୍ଚଳରେ ଏହା ଭରପୁର ଚାଷ କରାଯାଇଥାଏ ଯାହା ହେଉ ଏତକ ଏହି ଚାଷ କରି ଲୋକ ଚାଷୀମାନେ ବହୁତ ଲାଭବାନ ହୋଇଥାନ୍ତି ଓ ସେଥିରୁ ତାଙ୍କର ରୋଜଗାର ଦ୍ୱିଗୁଣିତ ହୋଇଥାଏ